ଆପଣ ଗୌରୀଶଙ୍କର ହୋଟେଲରୁ କହୁଛନ୍ତି କି କହୁଛନ୍ତି ତ ଆପଣଙ୍କର କ'ଣ ରିହାତି ରହିଛି ଆମେ ଯେଉଁ ଅନଲାଇନରେ ଆମେ ଯେଉଁ ଅର୍ଡ଼ର କରୁଛୁ ଯେଉଁ ଖାଦ୍ୟ ସବୁ ଆପଣଙ୍କ ହୋଟେଲରେ କ'ଣ ସବୁ ରିହାତି ରହିଛି ଯେମିତି ଅନ୍ୟ ହୋଟେଲରେ ସବୁ ରହୁଛି ସବୁ ଆମର ଯେଉଁ ପର୍ବପର୍ବାଣୀ ଭଲମନ୍ଦରେ ସବୁ ରିହାତି ରହୁଛି ଅଲଗା ହୋଟେଲରେ ସେମିତି ଆପଣଙ୍କ ହୋଟେଲରେ କ'ଣ ରହୁଛି ସେମିତି ହେଲେ ରିହାତି କ'ଣ ମିଳିଲେ ଆମେ ଆମର ଯେଉଁ ସମ୍ପର୍କୀୟ ଲୋକ କି ବନ୍ଧୁବାନ୍ଧବ ଭଲ ବନ୍ଧ ଆମେ ବି କହିପାରିବୁ ନା ଆପଣଙ୍କ ହୋଟେଲରୁ ସେମାନେ ଯାଇ ଆଣିପାରିବେ ସେମାନେ ଅର୍ଡ଼ର କରିପାରିବେ କ'ଣ ଆପଣଙ୍କର ରିହାତି ରହୁଛି ସେଇ ହିସାବରେ ଆମେ କରିବୁ ଆଉ ଅନଲାଇନ୍ ଅର୍ଡ଼ର କରିବୁ ଆଉ